କୂଅରୁ ଆମେ ପାଣି କାଢ଼ିବାର ବିଭିନ୍ନ ଉପାୟ ଅଛି କିଏ ହାତରେ କାଢ଼ୁଛନ୍ତି ତ କିଏ ମଟର୍ରେ କାଢ଼ୁଛନ୍ତି ତ କିଏ ଅରଟକଳ ଲଗେଇକି କାଢ଼ୁଛନ୍ତି ପାଣି ପାଣି ବାହାର କୂଅରୁ କାଢ଼ିବାର ବହୁତ ଉପାୟ ଅଛି ଯିଏ ଯୋଉ ଉପାୟ ଅପଣାନ୍ତି ସେଇଟା ତାଙ୍କର ଇଏ ତାଙ୍କର ପରିସ୍ଥିତି ବା ତାଙ୍କେ ଯୋଉ ପ୍ରକାର କାଢ଼ିବାକୁ ସମର୍ଥ ସେଇ ହିସାବରେ ତାଙ୍କେ କାଢ଼ୁଛନ୍ତି ସେସବୁ ମନ ନାହିଁ ବାକି ଇଲେକ୍ଟ୍ରିକ୍ ମଟର୍ ଇଲେକ୍ଟ୍ରିକ୍ ମଟର୍ ବ୍ୟବହାର କରିହେବ କିନ୍ତୁ ତା'ର ସମର୍ଥ୍ୟ ବି ଆବଶ୍ୟକ କିଣି କିଣିପାରିବେ ନା ନାହିଁ କିଣି ପାରିବାର ସାମର୍ଥ୍ୟ ରହିବାର ଅଛି ମଟର୍ ଲଗେଇଲେ ସୁବିଧା ଅଛି ସେଥିରେ କୌଣସି ଆବଶ୍ୟ ଇଏ ନାହିଁ ମାନେ ଯେ ମଟର୍ ସମସ୍ତେ ଚାହୁଁଛନ୍ତି ମଟର୍ ଲଗେଇବା ପାଇଁ କିନ୍ତୁ ତାଙ୍କର ସାମର୍ଥ୍ୟ ରହିବାର ଅଛି ମଟର୍ଟା ମଟର୍ଟା କିଣିବାର ସେଥିପାଇଁ ତାଙ୍କେ ନ କାଢ଼ିପାରୁ ମାନେ କିଣିପାରିବାର ସମର୍ଥ ନାହିଁ ବୋଲିକି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛି ଅସୁିଧାର ସମ୍ମୁଖୀନ ହେ ହେଲେ କ'ଣ କରିବେ ତାଙ୍କେ ପରିିଶ୍ରମ ବା ନିଜେ କୌଣସି ପ୍ରକାର ଅରଟକଳ ଯାହା ବିି ହେଉ କି ଉପାୟ ବାହାର କରି ତାଙ୍କେ କାଢ଼ୁଛନ୍ତି ଯିଏ ବି ହେଉ କିନ୍ତୁ ମୁଁ ଭାବୁଛି ଯେ ଇଲେକ୍ଟ୍ରିକ୍ ମଟର୍ ଲଗେଇଲେ ହେବ ଅସୁବିଧା କିଛି ହେବନି ତଥାପି ଇଲେକ୍ଟ୍ରିକ୍ ମଟର୍ ଲଗେଇଲେ ସମସ୍ତଙ୍କର ସୁବିଧା କାହିଁରେ କିଛି ନାହିଁ କିନ୍ତୁ କାଢ଼ିବାର ଅଛି ପାଣିଟା କାଢ଼ିବାର ଅଛି ପଏଣ୍ଟ୍ଟା କାଢ଼ିଦେଲେ ଇଲେକ୍ଟ୍ରିକ୍ ମଟର୍ ଦ୍ୱାରା ତ ଏକଦମ୍ ସୁବିଧା ତା'ଦିହରେ କିନ୍ତୁ ଆଉ ଗୋଟେ ଜିନିଷ ତା'ଦିହରେ ରହୁଛିି ଇଲେକ୍ଟ୍ରିକ୍ ବିଲ୍ଟା ଆସୁଚି ଇଲେକ୍ଟ୍ରିକ୍ ବିଲ୍ଟା ଆସ୍ଲେ ବି ସେଟାକୁ ବି ବାନ୍ଧିବାକୁ ପଡ଼ୁଛି ଆଉ ମଟର୍ରେ ବହୁତ ଇଲେକ୍ଟ୍ରିକ୍ ବିଲ୍ ଯାଉଛିି ଇଲେକ୍ଟ୍ରିକ୍ ବିଲ୍ ବେଶୀ ଆସୁଛି ମଟର୍ ଚଳେଇଲେ ଗାଁ ଗହଳିର ଲୋକମାନଙ୍କର ସେତେ ଇନ୍କମ୍ ସୋର୍ସ ସେତେ ରହୁନି

ପାରିଶ୍ରାମିକ ବି ଏତେ ମିଳୁନି ତାଙ୍କୁ କାମ ବି କମ୍ ମିଳୁଛିି ସେଥିପାଇଁ ତାଙ୍କର ଯେହେତୁ ପଇସାପତ୍ର ଅଭାବରେ ରହୁଛନ୍ତି ପ୍ରାୟତଃ ତାଙ୍କୁ କୌଣସି କାମ ବା ଧନ୍ଦା ବି କଲେ ବି ଏତେ ପଇସା ନାହିଁ ଯେ ଲୋକମାନେ ବ୍ୟବହାର କରିବେ ଆଉ ସେଥିପାଇଁ ତାଙ୍କର୍ ଇଏ ହେଇଯାଉଛି ଅସୁବିଧା ହେଇଯାଉଛି ଯେ ଇଲେକ୍ଟ୍ରିକ୍ ମଟର୍ଟା ଲଗେଇବା ପାଇଁ ଅସମର୍ଥ ହେଉଛି ସମର୍ଥ ହେଲେ ସମସ୍ତେ ଲଗେଇଥାନ୍ତେ କିନ୍ତୁ ସମର୍ଥ ହେଇପାରୁନି ସେ ହେତୁ ଇଲେକ୍ଟ୍ରିକ୍ ମଟର୍ ବ୍ୟବହାର କରାଯାାଉନି କିନ୍ତୁ ଏବେ ଏବେ କିଛି ସମସ୍ତଙ୍କର ଯାହା ବି ଆମେ କହୁ ପଇସାପତ୍ରର ଟିକେ ଅଭାବ ଟିକେ ଅଳ୍ପ କିଛି ଦୂର ହେଲା ସେଥିପାଇଁ କିଛି କିଛି ଲୋକ ଇଲେକ୍ଟ୍ରିକ୍ ମଟର୍ ବ୍ୟବହାର କଲେଣି ଆମେ ବି କରୁ ସେଥିରେ କିଛି ଇଏ ନାହିଁ ସମସ୍ତେ ଧୀରେ ଧୀରେ ଅଗ୍ରଗତି କଲେଣି ଇଲେକ୍ଟ୍ରିକ୍ ମଟର୍ ଆଡ଼କୁ ସମସ୍ତେ ଆଗେଇଲେଣି ଇଲେକ୍ଟ୍ରିକ୍ ମଟର୍ ଦରକାର୍